ମୁଁ ଏହି ଦଶ ଦିନି ତଳେ ଗୋଟିଏ ଶାଢ଼ୀ କିଣିଥିଲି ତାର ରଙ୍ଗ ପୁରା ସବୁଜ କଲର୍ ଥିଲା ବହୁତ ଭଲ ଥିଲା ସେ ଦୋକାନରେ ବାଛି ବାଛି ପାଇଲି ସେହି ଗୋଟିଏ ଭଲ ଶାଢ଼ୀ ସେ ତାହାର ଛପାବି ବହୁତ ଭଲ ଥିଲା ତା'ର ଛପାଟା ମାନେ ଏମିତି ରଙ୍ଗ ବେରଙ୍ଗ ହୋଇକି ବହୁତ ଭଲ ଲାଗୁଥିଲା ଦେଖିବାକୁ ବି ସୁନ୍ଦର ଆଉ ତାକୁ ଧୋଇଲେ ବି ତା'ର କଲର୍ ରଙ୍ଗ ଛାଡ଼ୁ ନଥିଲା ସମସ୍ତେ ପଚାରୁଥିଲେ କେଉଁଠୁ ଆଣିଚୁ କ'ଣ କରିଛୁ ଭଲ ଶାଢ଼ୀ ତା'ପରେ ମୁଁ କହୁଥିଲି ମୋର ପିନ୍ଧିବାକୁ ବି ବହୁତ ଭଲ ଲାଗେ ନରମ ଲାଗୁଛି ଆଉ ଯିଏ ଦେଖିଲେ ବି ମୋ ଶାଢ଼ୀଟା ପସନ୍ଦ କରୁଥିଲେ ମାନେ ଏତେ ଭଲ ଲାଗୁଥିଲା ଯେ ଯାହାକୁ ଦେଖିଲେ ବି ମନ ଛୁଆଁ ରହିଯାଉଥିଲା ସେଟା ଧୋଇଦେବି ପାଣିରେ କହିଲେ ବି ଏମିତି ନରମ ହୁଏ ସୁଖାଇ ଦେବି ପାଣିଟାରୁ ତାକୁ ଆଇରନ୍ ନ କଲେ ବି ପିନ୍ଧି ହେଉଥିଲା ଆଉ ତା'ର ଯେଉଁ ତା'ର ଛପା ଥିଲା ସେହି ଛପାଟା ଯେତେ ଧୋଇବୁ ସେତେ ଚକ୍ ଚକ୍ କରି ଆଗକୁ ବାଡ଼ି ବସୁଥିଲା ମାନେ ଉପରକୁ ଉଠି ଯାଉଥିଲା ବହୁତ ଭଲ ଲାଗୁଥିଲା ଆଉ ତାର ରଙ୍ଗ ଛାଡ଼ିବାର ନାହିଁ କିଛି ନାହିଁ ତା'ର ସୂତା ବି ବହୁତ ମାନେ ଛିଣ୍ଡାଇଲେ ବି ଛିଣ୍ଡି ହେଉନଥିଲା ତା'ର ମାନେ ଷ୍ଟ୍ରଙ୍ଗ ରହୁଥିଲା ଭଲ ଲାଗୁଥିଲା ସେହି ଶାଢ଼ୀଟା ଦେଖିବା ପାଇଁ ବି ସୁନ୍ଦର ଲାଗୁଥିଲା ତା ରଙ୍ଗ ବି ସବୁଜ କଲର୍ ଥିଲା